ହ୍ୟାଲୋ ରାଜାରାଣୀ ହୋଟେଲ୍ରୁ କହୁଛନ୍ତି ମୁଁ ଜଟଣୀରୁ କହୁଚି ଗୀତାଞ୍ଜଳି ଜେନା କାଲି ଆପଣଙ୍କ ପିଲାକୁ ଯେଉଁ ଅର୍ଡ଼ରଟା ବିରିୟାନୀ ଅର୍ଡ଼ର ମଗାଇଥିଲି କିନ୍ତୁ ସେ ନଅଟା ପୂର୍ବରୁ ମଗାଇଥିଲି ସେ ପିଲା ସାଢ଼େ ଆଠଟା ଆଠଟା ବେଳକୁ ଆଣିକି ଦେଇକରି ଗଲା କିନ୍ତୁ ବିରିୟାନୀ ଅର୍ଡ଼ରଟା ବହୁତ ଭଲ ହୋଇଥିଲା ଖାଇବାଟା ଗରମ ଥିଲା ଖାଇବାଟା ଗରମ ଥିଲା ଆଉ ପ୍ୟାକିଙ୍ଗ ବି ଭଲ ଥିଲା ତାପରେ ଭଲ ଟେଷ୍ଟ ଲାଗୁଥିଲା ଆଉ ପିଲାଟି ଠିକ ଟାଇମରେ ଆଣିକି ଦେଇଥିବାରୁ ତାକୁ ବହୁତ ଧନ୍ୟବାଦ ଜଣେଇଦେବେ ରଖୁଛି